ରାଜୁ ମିଠା ଦୋକାନୀ କହୁଛନ୍ତି ତ ଆଜ୍ଞା ଆମର ବାପା ମାଁ ଙ୍କର ଗୋଟିଏ ଆନିଭର୍ସରୀ ପାଳନ ହେବ ଆଉ ସେଠାରେ ମୁଁ ଗୋଟିଏ ରଖୁଛୁ ଗୋଟିଏ ଆମର ଯେଉଁଥିରେ ପଚାଶ ଜଣ ଖଣ୍ଡେ ଆସିବେ ସେଥିପାଇଁ ମୁଁ ଗୋଟିଏ ଅର୍ଡର ନେଇଥାନ୍ତି ମିଠା ଦୋକନ ନେଇଥାନ୍ତି ଅର୍ଡର ନେଇଥାନ୍ତି ଆପଣଙ୍କ ପାଖରେ ସବୁ କଣ କଣ ସବୁ ମିଠା ଅଛି ଆଉ ମୋର ଟିକେ ଭଲ ବାଲା ଟିକେ ଦରକାର ଆଉ ଯେମିତିକା ଅଧିକ ଟଙ୍କା ସବୁ ଭଲ ଭଲ ମିଳେ ଲୋକ ଆସିବେ ତ ଟିକେ ଭଲ ବାଲା କଲେ ଭଲ ହୁଅନ୍ତା ଆଜ୍ଞା ମୋର ଗୋଲାପଜାମୁନ୍ ଦରକାର ତାପରେ ରସଗୋଲା ଦରକାର ଛେନାପୋଡ଼ ଦରକାରେ ଲଡ଼ୁ ଦରକାର ଆଉ ଛେନା ଷ୍ଟିମ ଦରକାର ତାପରେ ଆମର ରସମଲେଇ ଦରକାର ଏଗୁଡ଼ା ସବୁ ଦରକାର ଏଗୁଡ଼ା ସବୁ କଣ ନେଉଛନ୍ତି ରେଟ କେତେ କଣ ସବୁ ଅଛି ଟିକେ କହିବେ ଆଜ୍ଞା ମୋର ଦରକାର ତାହେଲେ ଗୋଲପଜାମୁନ୍ ଦରକାର ଆମର ତିନି କିଲୋ ତାପରେ ଏଠି ରସଗୋଲା ଦାରକାର ପାଞ୍ଚ କିଲୋ ଛେନାପୋଡ଼ ଦରକାର ପାଞ୍ଚ କିଲୋ ତାପରେ ଆମର ଲଡ଼ୁ ଦରକାର ଦୁଇ କିଲୋ ଆଉ ଯେଉଁ ଆମର ଷ୍ଟିମ ପୋଡ଼ ଅଛି ତାକୁ ଦରକାର ତିନି କିଲୋ

ଆଉ ଆପଣଙ୍କ ର ଯେଉଁ ଛେନା ରେ ଯେଉଁ ମିଠା ରେ ବନାଉଛ ଯେଉଁ ସବୁ ବାସି ନୁହଁ ତ ସବୁ ନଗଦରେ ସବୁ ହେବ ତ ଆଜ୍ଞା ମୁଁ ତ ସେ ମୁଁ ତ ଲୋକ ଙ୍କୁ ପଚାରିଥିଲି ଯେ କେଉଁ କେଉଁ ଦୋକାନ ରୁ ନେଲେ ଭଲ ସେ ତ ଆପଣ ଙ୍କ ନାଁ ହି କହିଲେ କହିଲେ ୟାଙ୍କ ଠୁ ନିଅ ହିଁ ସବୁଠୁ ଭଲ ଅଛି ଆଉ ଆମେ ସେ ବି ନେଇକି ଖାଉଛନ୍ତି ତ ଆଉ ମୋତେ କହିଲେ ଏଇଠି ଯା ତାଙ୍କ ଦୋକାନ କୁ ଯା ସେଇଠୁ ନେ ଭଲ ପଡ଼ିବ ଆଉ ଯାଇକି ଆମର ଏଇଟା ଆମର ଅର୍ଡର ରଖିଦେଉଛି ମୁଁ ମୋର ଏଇଟା ପଚିଶ ତାରିଖ ଦିନ ଦରକାର ହଁ ହଉ ହଁ ହଉ ମୁଁ ତାହେଲେ ଠିକ୍ ଅଛି ମୁଁ ତାହେଲେ ଏବେ ବର୍ତ୍ତମାନ ମୁଁ ଟିକେ ବାହାରେ ଅଛି ଆଉ ମୁଁ ଗାଁ କୁ ଗଲେ ତାହେଲେ ଆପଣଙ୍କୁ ମୁଁ ତାହେଲେ ଗୋଟିଏ ଲିଷ୍ଟ କରିଦେବି ଆଉ ଲିଷ୍ଟ କରି ଆପଣ ଙ୍କ ଦୋକାନ ଠି ଯାଇକି ଦୋକାନ ଠି ଯାଇକି ଆପଣଙ୍କ ଠୁ ସେ ଆଡଭାନ୍ସ ଟା ଦେବି ଆଉ ଟିକେ ମୋତେ ଟିକେ ଦେବେ ତ ଆପଣ ଙ୍କ ମିଠା ଟା ଟିକେ ଚାଖିବାକୁ ଦେବେ ତ କଣ କେମିତିକା ହଁ ହଉ ତାହେଲେ ଠିକ୍ ଅଛି ମୁଁ ତାହେଲେ ଗାଁ କୁ ଯାଇକି ମୁଁ ଗାଁ କୁ ତାହେଲେ ଦୁଇ ତିନି ଜଣ କୁ ନେଇକି ଯିବି ଆପଣ କେବଳ ଆପଣ ଖାସ୍ ଆପଣଙ୍କ ର ଦୋକାନ କୁ ଯିବି ମିଠା ନେଇକି ଖାଇବି ଟେଷ୍ଟ କରିବି ଆଉ ସାଙ୍ଗ ରେ ଅର୍ଡର ଦେବି ଆଉ ଆଡଭାନ୍ସ ବି ଦେଇକି ଆସିବି